ମୋତେ ପଶୁ ପାଳନ କରିବାକୁ ଭଲ ଲାଗେ ଏବଂ ମୁଁ ପଶୁପାଳନ କରୁଛି ଗାଈ ଓ କୁକୁଡ଼ା ଓ ସେମାନଙ୍କର ରୋଗ ହେଲେ ରୋଗର ନାମ ହେଉଛି ଫାଟୁଆ ଚର୍ମ ରୋଗ ଥଣ୍ଡା ଝାଡ଼ା ଭଦଭଦିଆ ଜର ମୁଖ ରୋଗ ଗାଈଙ୍କୁ ହୁଏ ଓ କୁକୁଡ଼ାକୁ ବାର୍ଡଫ୍ଲୁ ଓ ଘୁମିଆ ରୋଗ ହୁଏ ପାଖ ଡାକ୍ଟର ପଶୁ ଡାକ୍ଟରଖାନା ଯାଇ ତାଙ୍କ ପରାମର୍ଶ ନେଇ ଅର ଡାକ୍ଟରଙ୍କୁ ଆଣି ଆମ ସାଙ୍ଗରେ ସେମାନଙ୍କ ଔଷଧ ମେଡିସିନ ଦେଇଥାନ୍ତି ଅର ମୋ ଗାଈ ଓ କୁକୁଡ଼ା ଦେହ ସୁସ୍ଥ ରହେ ଓ ସବଳ ରୁହେ